କୋଣାର୍କ ମନ୍ଦିରଟି ସୂର୍ଯ୍ୟ ମନ୍ଦିର ଅଟେ ତା'ର କାରୁକାର୍ଯ୍ୟ ଅତି ନିଖୁଣ ଏବଂ ତାକୁ ଦେଖିଲେ କିପରି କିଏ କେମିତି ଏହାକୁ ବୋଲି ମନେ ହୁଏ ଠାକୁର ମହିମା ମହାନ୍ ବୋଲି ମନେ ହୁଏ ସେଠାରେ ପରିବେଶ ସେଠାର ପରିବେଶ ଅତି ସୁନ୍ଦର ଏବଂ ସୂର୍ଯ୍ୟ ସେଠାରେ ପ୍ରତୀୟମାନ ପ୍ରତୀୟମାନ ହୁଅନ୍ତି